ମୁଁ ଖାଇବା ଭିତରୁ ମୋ ଖାଦ୍ୟଗୁଡ଼ାକ ହେଉଛି ପଖାଳ ଭାତ ମୁଢ଼ି ମାଛ ମାଂସ ଡାଲି ଖଟା ଅଣ୍ଡା ପନିପରିବା ଫଳ ଫଳଗୁଡ଼ିକ ହେଉଛି ସେଓ ଅଙ୍ଗୁର ଡାଳିମ୍ବ ବେଦେନା ମୁଁ ଏହିସବୁ ଖାଦ୍ୟଗୁଡ଼ାକ ଖାଏ ମୋର ଏହି ଖାଦ୍ୟ ଭିତରୁ

ପଖାଳ ଭାତ ଏବଂ ଶୁଖୁଆ ପୋଡ଼ା ମୋତେ ବହୁତ ଭଲଲାଗେ ଆଉ ମୋତେ ବହୁତ ଟେଷ୍ଟି ମ ଟେଷ୍ଟି ଲାଗେ ଏବଂ ମୋତେ ବହୁତ ମୁଁ ବହୁତ ଖୁସି ଅନୁଭବ କରେ ସେଇ ଖାଦ୍ୟକୁ ମୁଁ ଖାଇଲେ କାହିଁକିନା ପଖାଳ ଭାତ ଶୁଖୁଆପୋଡ଼ା ଶାଗ ଭଜା ଏଗୁଡ଼ିକ ହେଉଛି ସବୁ ଘରୋଇ ଖାଦ୍ୟ ଏଣୁ ମତେ ସେଗୁଡ଼ାକ ଖାଇବା ପାଇଁ ବହୁତ ଭଲଲାଗେ ଏବଂ ଏଇ ଖାଦ୍ୟଗୁଡ଼ାକ ଆମ ଘରେ ପ୍ରାୟତଃ ସବୁଦିନ ତିଆରି ହୁଏ ଆଉ ଏଇ ଖାଦ୍ୟ ତିଆରି କରିବା ପାଇଁ ମତେ ବେଶୀ ସମୟ ବି ଦରକାର ହୁଏନି ମୁଁ ବହୁତ କମ୍ ସମୟରେ ଏଇ ଖାଦ୍ୟକୁ ବହୁତ ଭଲସେ ବନାଇ ପାରିବି ଏବଂ ଯେତେବେଳେ ବି ମୋତେ ଖାଇବା ପାଇଁ ଇଚ୍ଛା ହୁଏ ମୁଁ ସେତିକିବେଳେ ହିଁ ବନାଇକି ମୁଁ ସେଇ ଖାଦ୍ୟଟିକୁ ଖାଏ ଏବଂ ମୁଁ ଏହି ଖାଦ୍ୟକୁ ଖାଇଲେ ମୋତେ ବହୁତ ଖୁସି ଅନୁଭବ ହେବା ସହିତ ମୋତେ ମୋ ସ୍ୱାସ୍ଥ୍ୟ ପ୍ରତି ବହୁତ ଭଲ ଲାଗିଥାଏ ଏବଂ ମୋ ସ୍ୱାସ୍ଥ୍ୟ ପ୍ରତି ବହୁତ ଭଲ କା ଖାଦ୍ୟ ମଧ୍ୟ ସେଇଥିପାଇଁ ମୁଁ ଏ ଖାଦ୍ୟକୁ ବହୁତ ପସନ୍ଦ କରେ ଏବଂ ମୋତେ ବହୁତ ଭଲ ଲାଗିଥାଏ ତା ଭିତରୁ ମାଂସ ବି ମୋତେ ବହୁତ ଭଲ ଲାଗେ ସେଇଟା ବି ମୋ ପ୍ରିୟ ଖାଦ୍ୟ କାହିଁକିନା ମାଂସ ଖାଇଲେ ମୋ ଶରୀରରେ ଶକ୍ତି ବଢାଇଥାଏ ଏବଂ ନିଜେ ବହୁତ ସୁସ୍ଥ ମନେକରେ ତେଣୁ ମୁଁ ତାକୁ ବହୁତ ପସନ୍ଦ କରେ